ସବୁଦିନ ସକାଳୁ ଉଠିଲା ମାନେ ପଚାଶ ମିଟର୍ର ମାନେ ଦୌଡ଼ିକି ଯାଏ ଯିବା ଆସିବା ଶହେ ମିଟର୍ ହେଇଯାଏ ମାନେ କିଛିଟା ଲକ୍ଷ୍ୟ ରଖିଥିବାରୁ ସବୁଦିନ ସକାଳୁ ଉଠିକି ସବୁବେଳେ ମାନେ ପଚାଶ ମିଟର୍ ପଚାଶ ମିଟର୍ ଦୌଡ଼ାଦୌଡ଼ି କଲାବେଳକୁ ଶହେ ମିଟର୍ ହୋଇଯାଏ ତ ଦୌଡ଼ାଦୌଡ଼ି କରିବା ଦ୍ୱାରା ମାନେ ଦେହର କିଛି ମାନେ ଦେହ କିଛି ହାଲୁକା ଲାଗେ ଫୁର୍ତ୍ତି ଲାଗେ ଏବଂ ଦୌଡ଼ିବା ଦ୍ୱାରା ମୋର କିଛି ଗୋଟେ ଲକ୍ଷ୍ୟ ଥିଲା ମାନେ ପୋଲିସ୍ ଚାକିରି କରିବା କି ଆଉ ଗୋଟେ ହେଉଛି ଟିଚର୍ଫିଚର୍ ହେବା ଏଇସବୁ ମୋର ଲକ୍ଷ୍ୟଥିଲା ବୋଲି ମୁଁ ସବୁବେଳେ ସକାଳୁ ଉଠିକି ଦୌଡ଼େ ଏସବୁ ଦ୍ୱାରା ମାନେ ଗୋଡ଼ର ମାନେ ସବୁ ଭଲ ହାଇଟ୍ ହେବ ସ ମାନେ ସବୁବେଳେ ସକାଳୁ ଉଠିକି ଦୌଡ଼ାଦୌଡ଼ି କଲେ ଏହା ଦ୍ୱାରା ଆମୁକୁ ଭଲ ସବୁ ମିଳିଥାଏ ମୁଁ ପିଲାଙ୍କୁ ବି ରନିଙ୍ଗ୍ ମାନେ ଦୌଡ଼ାଦୌଡ଼ି କରିବାପାଇଁ କୁହେ ମାନେ ଶିଖାଏ ତାଙ୍କୁ ଏମିତି ଦୌଡ଼ିବ ସେମିତି ଦୌଡ଼ିବ ଶିଖାଏ ଆଉ ମୁଁ ସବୁଦିନ ଦୌଡ଼େ ମାନେ ପୋଲିସ୍ ଚାକିରି କରିବାପାଇଁ ମାନେ ସକାଳୁ ଉଠିକି ଦୌଡ଼ିବା ଦ୍ୱାରା ମାନେ ଫୁର୍ତ୍ତି ଲାଗେ ମାନେ ସବୁଦିନ ମାନେ ଦୌଡ଼ାଦୌଡ଼ି କଲା ମାନେ ଆମ ଦେହ କିଛିଟା ହାଲୁକା ଲାଗିବ ରୁଗ ବେଶୀ ମାଡ଼ି ବସିବନି କିଛି ହେବନି ଦୈନିକ ସବୁବେଳେ ଦୌଡ଼ିବାଟା ହିଁ ମୋର ଲକ୍ଷ ମାନେ ଦୌଡ଼ିବାଟା ହିଁ ମୋର ଲକ୍ଷ୍ୟ ହାସଲ କରିଥାଏ ମୁଁ ସବୁବେଳେ ସକାଳୁ ଉଠିବି ମାନେ ଖାଲି ପେଟରେ ପାଣି ପିଇଦେଇକି ମାନେ ସବୁବେଳେ ପଚାଶ ମିଟର୍ ଦୌଡ଼ିଲାବେଳକୁ ଯିବା ଆସିବା ଶହେ ମିଟର୍ ହୋଇଯାଉଛି ସବୁବେଳେ ଏମିତି ଦୌଡ଼ାଦୌଡ଼ି କରିକି ଗଲା ଆସିବି ଘରେ ବ୍ରସ୍ଫ୍ରସ୍ କରିକି ଖାଇବି ଏମିତି ଇଏ କରିକି ମାନେ ଲକ୍ୟ କିଛିଟା ଲକ୍ଷ୍ୟ ଥିବାରୁ ମୁଁ ଏମିତି ସକାଳୁ ଉଠିକି ଦୌଡ଼ାଦୌଡ଼ି କରୁଛି ଆଉ